ହ୍ୟାଲୋ ଆପଣ ଓଲା ଏଜେନ୍ସିରୁ କହୁଛନ୍ତି ତ ଠିକ୍ ଅଛି ମୁଁ ଯେଉଁ ଗାଡ଼ିଟି ଆପଣଙ୍କର ବୁକ୍ କରିଥିଲି ଅଟୋଟି ଯିବା ପାଇଁକା ରେଳ ଷ୍ଟେସନ ଆପଣଙ୍କର ଡ୍ରାଇଭର ଆସିବାକୁ ଡ଼େରି କଲା ଯାହାପାଇଁ ମୁଁ ମୋର ଟ୍ରେନଟି ମିସ୍ କରିଗଲି ମୋର ବହୁତ ବଡ଼ କାମ ଥିଲା ଯିବା ପାଇଁକା ଆଉ ତାଙ୍କ ପାଇଁ ମୁଁ ଯାଇ ପାରିଲି ନାହିଁ ଯେହେତୁ ସେ ଡ଼େରିରେ ଆସିଲେ ତେଣୁ ଆପଣ ଯେଉଁ ମୋ ପଇସାଟା ଦେଇଛି ଆପଣ ତାକୁ ମୋତେ ଫେରସ୍ତ କରିଦିଅନ୍ତୁ ମୋର ଯିବାର ନାହିଁ ଠିକ୍ ଅଛି ରଖୁଛି